ସାଧାରଣତଃ ଆମେ ବାଇକରେ କୌଣସି ଦୂର ଯାତ୍ରା କଲେ ଆମେ ରାସ୍ତାରେ ଯିବା ବେଳେ ପଇଡ଼ ଏବଂ ତାହା ସହିତ ଅନେକ ପ୍ରକାରର ଛଣା ଜିନିଷ ଏବଂ ତାଳ ଫୁକୁଡ଼ି ଏହା ସହିତ କୋଲ୍ଡ ଡ୍ରିଙ୍କସ୍ ଏବଂ ଆଖୁ ରସ ମଧ୍ୟ ରାସ୍ତା ପାଖରେ ବସିଲେ ସେଗୁଡ଼ିକୁ ଖାଇବା ପାଇଁ ଆମକୁ ବହୁତ ଭଲ ଲାଗି ଥାଏ ଏବଂ ରାସ୍ତାରେ ବାଇକରେ ଯିବା ବେଳେ ଆମେ ବହୁତ ପ୍ରକାର ଅସୁବିଧା ମଧ୍ୟ ଆମକୁ ହୋଇଥାଏ କାରଣ ଦୂର ରାସ୍ତା ହୋଇଥିବାରୁ ଆମକୁ ବହୁତ ପ୍ରକାରର ଅସୁବିଧା ସମ୍ମୁଖୀନ ହବାପାଇଁ ପଡ଼ିଥାଏ ଏହା ସହିତ ଆମର ଦୂର ରାସ୍ତା ହେବାରୁ ଆମର ପିଠି ଏବଂ କମର ବରଂ ଯନ୍ତ୍ରଣା ହୋଇଥାଏ ସେଥିପାଇଁ ଆମେ ରାସ୍ତା ମଝିରେ ଏକ ରେଷ୍ଟ ରୁମ୍ ଦେଖି ସେଠାରେ କିଛି ସମୟ ବସି ଥାଉ ଏବଂ ତା ପରେ ଆମେ ଯାତ୍ରାକୁ ଭ୍ରମଣ କରିବା ପାଇଁ ବାହାରି ଥାଉ ଏହି ଗୁଡ଼ିକୁ ବାଇକିଂରେ ଅସୁବିଧା ହୋଇଥାଏ ଏବଂ କାନ୍ଧ ମଧ୍ୟ ଯନ୍ତ୍ରଣା କରିଥାଏ ଏହି ଅନୁଭବ ଗୁଡ଼ିକୁ ଆମେ ଅନୁଭବ କରିଥାଉ ଏହା ସହିତ ଦୁର ଯାତ୍ରାରେ ଭଲ ମଧ୍ୟ ଲାଗି ଥାଏ ଏବଂ ମଜା ବି ମଧ୍ୟ ଲାଗିଥାଏ କାରଣ ଆମର ଚତୁଃପାର୍ଶ୍ୱରେ ଥିବା ପ୍ରାକୃତିକ ସୋନ୍ଦର୍ଯ୍ୟତା ଗୁଡ଼ିକୁ ଆମେ ଅନୁଭବ କରିଥାଉ ଏବଂ ଉପ ଉପଭୋଗ ମଧ୍ୟ କରିଥାଉ ଏହା ଆମ ଆଖିକୁ ବହୁତ ଭଲ ଲାଗିଥାଏ ଏବଂ ଏହାର ପବନ ମଧ୍ୟ ଆମ ଦେହକୁ ଲାଗିଥାଏ ଏହା ଆମକୁ ବହୁତ ଭଲ ଲାଗିଥାଏ